ଆମ ଓଡ଼ିଶାରେ ବିଭିନ୍ନ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ପ୍ରକାର ଭାଷା ଆଉ ଆଉ ପିନ୍ଧିବାର ସବୁ ଅଲଗା ଅଲଗା ଦେଖନ୍ତୁ ଆମ କୋରାପୁଟରେ ସେମାନ ଆ ସେମାନଙ୍କର ପିନ୍ଧିବା ଢଙ୍ଗ ଅଲଗା ଆଉ ସେମାନଙ୍କର ଅଳଙ୍କାର ଅଲଗା ଆଉ ସେମାନଙ୍କର ଅଳଙ୍କାର ମାନେ ବେକରେ ନାକରେ ବେକରେ ନାକରେ କାନରେ ମୁଣ୍ଡରେ ସବୁ ପିନ୍ଧିବାର ଅଲଗା କଷ୍ଟ୍ୟୁମ୍ ଆଉ ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ଭାଷା ସେ ଭାଷାକୁ ନେଇକି ହିଁ ସେମାନେ ସବୁ ପିନ୍ଧିଥାନ୍ତି ଦେଖନ୍ତୁ ସମ୍ବଲପୁରୀ ଏରିଆର ଲୋକ ଆଉ ସମ୍ବଲପୁରୀ ଶାଢ଼ୀ ଆଉ ସେମାନଙ୍କର କହିବା ମାନେ ଶୈଳୀ ଅଲଗା ସେମାନେ ବହୁତ ସରଳ ସରଳ ବି ଏବଂ ପିନ୍ଧିବା ସମ୍ବଲପୁରୀର ଚାହିଦା ବି ଅନେକ ଆଉ ଆଉ କୋରାପୁଟରେ ବି ମାନେ ସେମାନଙ୍କର ପିନ୍ଧିବା ଷ୍ଟାଇଲ ବି ଅଲଗା ଖାଇବା ଷ୍ଟାଇଲ ବି ଅଲଗା ଆଉ ଶାଢ଼ୀ ଶାଢ଼ୀ ବି ପିନ୍ଧିବା ଅଲଗା ଆଉ ପୁରୁଷମାନେ ଧୋତି ଧୋତି ବି ପିନ୍ଧନ୍ତି କୋରାପୁଟରେ ଆଉ ଆଦିବାସୀମାନଙ୍କର ପିନ୍ଧିବା ଶୈଳୀ ଅଲଗା ସେମାନଙ୍କର ଅଳଙ୍କାର ଅଲଗା ସବୁ ଗାମୁଛା ମୁଣ୍ଡରେ ବାନ୍ଧନ୍ତି ଧୋତି ପିନ୍ଧନ୍ତି ଆଉ କେଉଁ ଜାଗାରେ କେଉଁ ଷ୍ଟାଇଲର ଖାଇବା ଶୈଳୀ ଆଉ ଫ୍ୟାସନ୍ ବି ଅଲଗା ଅଲଗା ପ୍ରକାରର ଫ୍ୟାସନ୍ ଖାଇବାଟା ଅଲଗା ପିନ୍ଧିବାଟା ଅଲଗା ଲଗାଇବାଟା ଅଲଗା ସେମାନଙ୍କର ଆମ ଆଦିବାସୀ ଅଞ୍ଚଳର ଯେଉଁ ଯେଉଁ ଅଞ୍ଚଳର ସେ ଯେଉଁ ପାରମ୍ପାରିକ ପୋଷାକ ଆଉ ଭାଷା ସେମାନଙ୍କର ଅଲଗା ହୋଇଥାଏ